ଭାରତର ଶିକ୍ଷା ବ୍ୟବସ୍ଥା ବିଷୟରେ କହିବାକୁ ଗଲେ ଇୟା ପ୍ରାରମ୍ଭରେ ଗୁରୁକୂଳ ଶିକ୍ଷା ଥିଲା ଭାରତର ଶିକ୍ଷା ଅତି ପ୍ରାଚୀନ ଏବଂ ଏହା ଅନ୍ୟଦେଶ ସହିତ ତୁଳନୀୟ ନୁହେଁ ଏହାର ଭାଷା ସଂସ୍କୃତି ଚାଲିଚଳନ ଆଚାର ବ୍ୟବହାର ସବୁ ଉପରେ ଏ ଶିକ୍ଷା ବ୍ୟବସ୍ଥାର ପ୍ରଭାବ ପଡ଼େ ଭାରତରେ ରଚିତ ହୋଇଥିବା

ରାମାୟଣ ମହାଭାରତ ଗୀତା ଏଇ ତିନୋଟି ପୁରାଣ ସାରା ବିଶ୍ୱରେ ଚହଳ ପକାଇ ଦେଇଛି ଏଇ ପୁରାଣ

ଯେତେବେଳେ ଚଳଚ୍ଚିତ୍ର ଆକାରରେ ଟିଭିରେ

ତାହା ମହାଭାରତ ହଉ ବା ରାମାୟଣ ହଉ ଏହାକୁ ଦେଖିବା ପାଇଁ ସାରା ଦେଶ ବିଦେଶର ଲୋକେ ଉତ୍ସୁକତାର ସହିତ ଚାହିଁ ବସିଥାନ୍ତି କାରଣ ଏଇ ଶିକ୍ଷାରେ କିଛି ନୀତି ନିୟମ ଅଛି କିଛି ଆଦର୍ଶ ଅଛି କିଛି ସଂସ୍କାର ଅଛି ଯାହାକୁ ସାରା ଦେଶର ଲୋକ ଶୁଣିବାକୁ ଇଚ୍ଛା ପ୍ରକାଶ କରନ୍ତି ଏକ କାରଣ ହଉଛି ରାମାୟଣ ରାମାୟଣର ନାୟିକା ସୀତାଙ୍କୁ ରାବଣ ନାମକ ଜଣେ ଖଳ ପ୍ରକୃତିର ଦୁଷ୍ଟ ଅସୁର ହରଣ କରିନେଲା ଯାହାର ପ୍ରଭାବରେ ତାର ସମଗ୍ର ବଂଶ ବିନାଶ ଘଟିଲା ଏଇଥୁରୁ ଆମେ ଜାଣିଲେ ନାରୀ ଜାତିକୁ ଅସମ୍ମାନ କଲେ କୌଣସି ଦେଶ କୌଣସି ଜାତି କେବେ ଉଧେଇପାରିବ ନାହିଁ ତେଣୁ ନାରୀ ଜାତିକୁ ଆମେ ସମ୍ମାନ ଦବା ଉଚିତ ଏହା ହଉଛି ରାମାୟଣର କଥାବସ୍ତୁ ମହାଭାରତର କଥାବସ୍ତୁକୁ ଆସିବା ମହାଭାରତର କଥାବସ୍ତୁ ହଉଛି ପୁରା ଅନେକ ପୁରାଣ ପାଣ୍ଡବ ପାଞ୍ଚଭାଇଙ୍କୁ କୌରବମାନ ତାଙ୍କର ଉପଯୁକ୍ତ ପ୍ରାପ୍ୟରୁ ବଞ୍ଚିତ କଲେ ଯେଉଁଥିପାଇଁ ଯେଉଁଥିପାଇଁ ତାଙ୍କର ସମଗ୍ର ବଂଶ ଜସ୍ୱ ହୋଇଗଲା ଏହା ଆମର ଶିକ୍ଷା ଦଉଛି ଯାହାର ଯେଉଁ ପ୍ରାପ୍ୟ ଥିବ ଭାଇ ଭାଗ ଥିବ ତାକୁ ଠିକରେ ଦେଇଦବା ଉଚିତ ଯଦି ନ ଦବା ତାହେଲେ ଆମେ ଧ୍ଵଂସ ହୋଇଯିବା ତେଣୁ ଅନ୍ୟଦେଶର ଏଇଭଳି ଶିକ୍ଷା ନାହିଁ ତେଣୁ ଭାରତର ଶିକ୍ଷା ସଭ୍ୟତା ସଂସ୍କୃତିକୁ ଭାରତର ଶିକ୍ଷା ସଭ୍ୟତା ସଂସ୍କୃତି ଯେତେ ମହାନ ଏଭଳି ଶିକ୍ଷା ସଭ୍ୟତା ସଂସ୍କୃତି ଅନ୍ୟ କୌଣସି ଦେଶରେ ନାହିଁ ତେଣୁ ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି